ପାଞ୍ଚ ହଜାର ତିନିଶହ ଏକ ତିନି ହଜାର ଆଠଶହ ଚାରି ଛଅ ହଜାର ଛଅଶହ ଅଣଷଠି ନଅ ହଜାର ତିନଶହ ପଞ୍ଚାବନ ଦଶ ହଜାର ଦୁଇଶହ କୋଡ଼ିଏ